କ୍ରୀଡ଼ାକୁ କ୍ୟାରିୟର ଭାବେ ସଚିନ ତେନ୍ଦୁଲକର ଏମ୍ଏସ୍ ଧୋନି ଭଳି ବଡ଼ ବଡ଼ ଖେଳାଳିମାନେ ଗ୍ରହଣ କରିଛନ୍ତି ସଚିନ ତେନ୍ଦୁଲକର ଅଳ୍ପ ପାଠପଢ଼ି ମଧ୍ୟ ସେ ତାକୁ ଖେଳରେ ନିଜକୁ ବିବେଚନା କରି ନିଜର ନାଁ ରଖିପାରିଛି ଯାହାଦ୍ଵାରା ସିଏ ଗୋଟିଏ ଇନ୍ଟରନ୍ୟାସନାଲ୍ ଖେଳାଳି ହୋଇପାରିଛି ସିଏ ବରଂ ବହୁତ ନାଁ କରିଛି ଓ ବହୁତ ବହୁତ କମ୍ପାନୀ ତାହା ପାଖକୁ ଆସିଛନ୍ତି ଏମ୍ଏସ୍ ଧୋନି ମଧ୍ୟ ସେହିଭଳି ବହୁତ ଶତକ ଓ ସେଞ୍ଚୁରି ଗ୍ରହଣ କରି ତା ଖେଳ ଜୀବନଟାକୁ ପୁରା ସୁଖମୟ ଆନନ୍ଦଦାୟକ କରିଛି ଯାହାଦ୍ୱାରା ତାର ପ୍ରବଳ ଖୁସିର ଲହଡ଼ି ଭାରତ ବର୍ଷରେ ସୁଅ ଛୁଟୁଛି ଓ ତାହାଦ୍ୱାରା ସେ ଶାନ୍ତିରେ ଅନୁଭବ କରିପାରୁଛି ସେହିଭଳି ମୁଁ ବି ସ୍କୁଲରେ ଖେଳରେ ଭାଗ ନିଏ କାରଣ ଖେଳ ମନକୁ ମୋର ଶାରୀରିକ ଓ ମାନସିକ ସ୍ଥିତିକୁ ଶାନ୍ତି ପ୍ରଦାନ କରେ ଖେଳଦ୍ଵାରା ମୁଁ ଶାନ୍ତିରେ ଶୋଇପାରେ ଓ ଖେଳଦ୍ଵାରା ମୁଁ ଶାନ୍ତିରେ ମଧ୍ୟ ବସବାସ କରିପାରେ ତେଣୁ ଖେଳକୁ ମୋ ଜୀବନର ମୌଳିକର ମୂଳ ଅଙ୍ଗ ବୋଲି ମୁଁ ବିବେଚନା କରିଛି ତେଣୁ ମୁଁ ସ୍କୁଲରେ କ୍ରୀଡ଼ାରେ ଭାଗ ନେବାକୁ ଇଛୁକ ହେଲେ ମଧ୍ୟ ଆମ ସାର୍ ମୋତେ ଭାଗ ଦେବାକୁ ମଧ୍ୟ ଇଛୁକ କରନ୍ତି ତେଣୁ ଖେଳକୁ ଜୀବନର ମୌଳିକ ଅଙ୍ଗ ବୋଲି ମୁଁ ବିବେଚନା କରେ